ଦିନେ ମୋ' ଭଉଣୀର ଜନ୍ମ ଦିନ ପାଇଁ ମୁଁ ଶହେ ଲୋକଙ୍କ ପାଇଁ ରୋଷେଇ କରିଥିଲି ଆଗରୁ କେବେ କରିନଥିଲି ସେଦିନ ଭାରି ଡର ଲାଗୁଥିଲା କେମିତି କ'ଣ ହେବ ସେଦିନ ହଣ୍ଡା ବ୍ୟବହାର କରିଥିଲୁ ସେ'ଟା ପୁଣି ଜଲଦି ହେବ ବୋଲି ଗୋଟିଏ ଗ୍ୟାସ୍ ଆଉ ଗୋଟିଏ ଚୁଲି ମଧ୍ୟ ବ୍ୟବହାର କରିଥିଲୁ ଆଇଟମ୍ ବିଭିନ୍ନ ପ୍ରକାର ଆଇଟମ୍ କରିଥିଲୁ ଭାତ ଡାଲି ତରକାରୀ କ୍ଷିରି ପାୟସ୍ ପନୀର ଛତୁ ଇତ୍ୟାଦି ସେଦିନ ଖଟାରେ ଟିକେ ଛୁଙ୍କ ଦେଲା ବେଳେ ଟିକେ ପୋଡ଼ି ଯାଇଥିଲା ସେଥିପାଇଁ ଲୋକମାନେ ଟିକେ ଭାରି ଭଲ ହୋଇଛି କହିଲେ ଖଟା ପାଇଁ ଟିକେ ଭଲ ହୋଇନି କହିଲେ ସେଥି ପାଇଁ ଲୋକମାନେ ଭାରି ପ୍ରଶଂସା କଲେ କ୍ଷିରିଟା ଭାରି ସ୍ଵାଦ ହୋଇଛି ବୋଲି କହିଲେ ମୋ' ସାଙ୍ଗମାନେ ଆସିଥିଲେ ସେମାନେ କ୍ଷିରିକୁ ଭାରି ପ୍ରଶଂସା କଲେ ଖାଲି ଟିକେ ଖଟାକୁ ଟିକେ ଭଲ ହୋଇନାହିଁ ବୋଲି କହିଲେ ବହୁତ ଭଲ ଲାଗିଲା ଏତେ ଲୋକଙ୍କ ପାଇଁ ଖାଦ୍ୟ କରିଥିଲି ପୁଣି ପ୍ରଶଂସା ପାଇଲି